ଚାଷୀମାନେ ବହୁତ୍ ପ୍ରକାର୍ ପଶୁଜନ୍ତୁ ସେମାନେ ପାଲ୍ସନ୍ ଆଉ ସେଥିର୍ ଭିତରୁ ଯେନ୍ ପଶୁ ପଶୁଜନ୍ତୁ ସେ ତାକର୍ ଯେନ୍ ବର୍ଜ୍ୟୟବସ୍ତୁ ଯେନ୍ ବାହାରିସିିନା ସେ ଜିନଶ୍କେ ସେମାନେ ଖତ୍ ବନାସନ୍ ଖତ୍ର ରୂପେ ସେଟାକେ ବ୍ୟବହାର କର୍ସନ୍ ହେନ୍ତା ଅନେକ୍ ପଶୁ ଜନ୍ତୁ ଅଛନ୍ ଯେନ୍ଟାକି ତା ତାକର୍ ଯେନ୍ ବର୍ଜ୍ୟବସ୍ତୁ ଅଛେ ସେ ଜିନିଷ୍କେ ସେମାନେ ନେଇଁକରି ଗୁଟେ ଆମର୍ ଜୈବିକ୍ ସାର୍ ବନାସନ୍ ଜୈବିକ ' ଆର୍ ସେ ସାର୍କେ ସେମାନେ ତାକର୍ ଫସଲ୍ରେ ୟୁଜ୍ କର୍ସନ୍ ତ ସେଥିରେ ଫସଲ୍ଟା ଠିକ୍ ହେସି ଆଉ ଫସଲ୍ ଭଲ୍ ହେସି ସେ ସାର୍ ସେଥିରେ ହିଁ କାମ ଦେସି ସେଟା ହି କହିସନ୍ ଆମର କମ୍ପୋଷ୍ଟିଂ ସାର୍ ଆଉ ବି ଏନ୍ତା ଅଛେ ସାର୍ମାନେ